ଆପଣ କ୍ୟାବ୍ରୁ କହୁଥିଲେ ତ ମୁଁ ଅଧଘଣ୍ଟା ହେଲାଣି ଆପଣଙ୍କ କ୍ୟାବ୍କୁ ବୁକ୍ କଲିଣି କିନ୍ତୁ ଏ ପର୍ଯ୍ୟନ୍ତ ହେଲାଣି ଆପଣଙ୍କ କ୍ୟାବ୍ର ଦେଖାଦର୍ଶନ ନାହିଁ କ'ଣ ଆପଣ ଆସିବେ ନା ନାହିଁ ମୋତେ କୁହନ୍ତୁ ଭଲସେ କାଇଁକିନା ମୋର ଡେରି ହେଲାଣି ମୁଁ ଏଗ୍ଜାମ୍ ଦେବା ପାଇଁ ଯିବି ଏବେ ପୁଣି ଭୁବନେଶ୍ୱର ଯିବାକୁ ପଡ଼ିବ ମୁଁ ୱେଟ୍ କଲେଣି ଅଧଘଣ୍ଟା ହେଲାଣି କିନ୍ତୁ ଆପଣଙ୍କର ଅଥଚ ଦେଖାଦର୍ଶନ ନାହିଁ କ'ଣ କ'ଣ ମୁଁ ଆଉ ଗୋଟେ କ୍ୟାବ୍ ବୁକ୍ କରିଦେଉଛି ନହେଲେ ଆପଣ ଯଦି ଆସିବାର ନାହାନ୍ତି ଆପଣ ଭଲସେ ମନା କରିଦିଅନ୍ତେ ଏକ୍ସଟ୍ରିମ୍ଲି ମୁଁ ଆପଣଙ୍କୁ ଜବରଦସ୍ତି ବି ତ କରିନି ନା ଆପଣ ଆସିବା ପାଇଁ